ହଁ ମୋର ଭାଇ ଭଉଣୀ ମାନେ ସମସ୍ତେ ଅଛନ୍ତି ଆମେ ତିନି ଜଣ ଅଛୁ ସେଥିମଧ୍ୟରୁ ଆମେ ଦୁଇଟା ଭଉଣୀ ଆଉ ଗୋଟିଏ ଭାଇ ଆଉ ମୋ ଭାଇ ଡେଙ୍ଗା ହୋଇକି ମୋଟା ହୋଇକି ମୁଁ କିନ୍ତୁ ଡେଙ୍ଗା ହୋଇକି ଟିକେ ପତଳା ହୋଇକି ଆଉ କିନ୍ତୁ ମୋ ଭଉଣୀ ଗେଡ଼ା ହୋଇକି ବହୁତ ସୁନ୍ଦର ଆଉ ମୋ ଆମ ଦାଦାଙ୍କର ବି ଭାଇ ଭଉଣୀ ମାନେ ଅଛନ୍ତି ସେମାନେ ବି ମୋ ଭଳିଆ ଏମିତି ଆମେ ସମସ୍ତେ ମିଶିକରି ରହୁ ଆଉ